ମୁଁ କେବେ ଖରାପ ଘଟଣା ଅନୁଭବ କରିନାହିଁ କାହିଁକିନା ମୁଁ ଜାଣିଛି ଯେ ମୋର କୃଷକମାନେ କିଏ ବି କିଛି ଖରାପ କାମ କରିବେ ନାହିଁ ମୁଁ ସେମାନଙ୍କୁ ବହୁତ ଭଲ ଭାବରେ ଗୋଟେ ପରେ ଗୋଟେ ପ୍ରୋସେସ୍ରେ ବୁଝାଇକି ସେମାନଙ୍କୁ କାମରେ ଲଗାଇଛି ସେମାନେ କେବେ ବିି କିଛି ଖରାପ କାମ କରିପାରିବେ ନାହିଁ ସେମାନଙ୍କ ଉପରେ ମୋର ସେତିକି ଭରସା ରହିଛି ଏବଂ ମୁଁ ବି ଦେଖିଛି ଯେ ମୋର କୃଷକମାନେ ସମସ୍ତେ ବହୁତ ସୁନ୍ଦର କାମ କରନ୍ତି ଏବଂ ମୋର ଯେଉଁ ପଶୁମାନେ ଅଛନ୍ତି ସମସ୍ତେ ବହୁତ ସୁନ୍ଦର ଏବଂ ବହୁତ ଷ୍ଟ୍ରଙ୍ଗ ଅଛନ୍ତି ତ ମୁଁ ଜାଣିଛି ଯେ ସେମାନେ ସେମିତି କିଛି ଖରାପ କାମ କରିବେ ନାହିଁ ସେମାନେ ସବୁବେଳେ ସେମାନଙ୍କର କେୟାର୍ କରୁଥିବେ ମୁଁ ଏତିକି ବିଶ୍ୱାସ କରୁଛି ମୋର କୃଷକମାନଙ୍କୁ